ମୁଁ ପାରମ୍ପାରିକ ଭାବରେ କଲମ ସହିତ ଏକ କାଗଜରେ ଲେଖିବାକୁ ପସନ୍ଦ କରେ କାରଣ ଆଗକାଳରେ ଯେତେବେଳେ ମୋବାଇଲ ଲ୍ୟାପଟପ୍ ମାନେ କିଛି ଇଲେକ୍ଟ୍ରି ଜିନିଷ ନଥିଲା ସେତେବେଳେ ସବୁ କଲମ କାଗଜ ସାହାଯ୍ୟରେ ବହୁତ ପ୍ରକାର କବିତା ମାନେ ଚିଠି ମିଠି ବହୁତ ସାରା ଲେଖା ଲେଖି ସେଇରା ହେଉଛି ଏବେ ସବୁ ମୋବାଇଲ ଲ୍ୟାପଟପ୍ ବାହାରିଲାବେଳୁ ତାକୁ ବି ସେଇ ସେଇ କାଗଜ କଲମ କି ଚିଠି ଯେଉଁ ଲେଖା ହୋଉଛି ତାକୁ ଆଉ ପଚାରୁନାହାଁନ୍ତି ଏଇଆ କହିବାକୁ ବହୁତ ମୋତେ ଦୁଃଖ ବି ଲାଗୁଛି ପୁରୁଣା କଥା ମନେ ପଡ଼ିଗଲେ ଦୁଃଖ ମଧ୍ୟ ଲାଗୁଛି ସେଥିପାଇଁ ମୋତେ ବହୁତ ଭଲ ଲାଗେ କଲମରେ ସହିତ କାଗଜରେ ଲେଖିବାକୁ ଏହାଦ୍ଵାରା ବହୁତ ଭଲ କିନ୍ତୁ ଏବେ ମୋବାଇଲ୍ ଲ୍ୟାପଟପ୍ ବାହାରିଲା ଯୋଗୁଁ ତାକୁ କେହି ପଚାରୁନାହାନ୍ତି ସେଥିପାଇଁ ଏହା ଏକ ଗୋଟେ ଭଲ ଜିନିଷ ନୁହେଁ ମାନେ ଆଗରୁ ଯେମିତି ଏଇପ୍ରକାର ଯେଉଁ ଥିଲା କଲମ କାଗଜ ବହୁତ ଭଲ ଥିଲା ଏବେ କିନ୍ତୁ ମୋବାଇଲ ଲ୍ୟାପଟପ୍ ଟାଇପ୍ କରିଲେ ପିଲାଙ୍କର ଦେହ ବି ମଧ୍ୟ ଖରାପ ହେଉଛି ଅଧିକ ସମୟ ମୋବାଇଲ ଦେଖିଲେ ମାନେ ଦେହ ଶରୀରକୁ ବହୁତ ପ୍ରଭାବ ପକାଇ ପାରୁଛି ମୋବାଇଲ ଲ୍ୟାପଟପ୍ ଦେହ ଖରାପ ହେଉଛି ସେଥିରେ ଆଗୁରୁ କ'ଣ କଲମ କାଗଜରେ ଲେଖିବା ଦ୍ଵାରା ଆଉ ତମର ପାଠପଢ଼ା ସହି ପାଠପଢ଼ା ବି ହେଇପାରୁଥିଲା ଓ ତା'ସହିତ ମାନେ ଭଲ ଚିଠିର ବି ଲେଖା ସବୁ ଇଆରେ ହଉଥିଲା ଏବେ କିନ୍ତୁ ଏଇଗୁଡ଼ା ବାହାରିଲା ଠୁ କିଛି ଭଲ ଲାଗୁନି ଏଇ କଥା ଗୁଡ଼ା ଏଇ କୋଶ୍ଚିନ୍ଟା ଦେଖିଲା ବେଳକୁ ପୁରୁଣା କଥା ବି ମଧ୍ୟ ମନେ ପଡ଼ିଯାଉଛି